ହଁ କିଏ ରିସି ନାଇଁ ଏଇଠି ଯାଏ ଯାଉଛି ଫିଲିମ ଦେଖିବାକୁ ଆଉ ଆସ ଆସ ହଁ ଆସ ଆସ ହଁ ମୁଁ ଏ ସନମ ତେରି କସମ୍ ଗୋଟେ ନୂଆ ଫିଲିମ ଆସିଛି ହଁ ଭଲ ଷ୍ଟୋରୀ ହିରୋଟା ବି ଭଲ ହୋଇଛି ହଁ ହିରୋଟା ବି ଭଲ ବଢ଼ିଆ ହୋଇଛି ହଁ ତୁମର ତ ଖାଲି ହିରୋଇନ୍ ଉପରେ ଆଖି ହଁ ହଁ ଆଉ ଆସେ ମୁଁ ଛକ ଉପରେ ଠିଆ ହୋଇଛି ସୁଚିତ୍ରା ହଲ୍ ମୁଁ ଏଇ ମୁଁ ଏଇ ମୁଁ ଏଇ ଜୟପୁର ଛକରେ ଅଛି

ଡ୍ୟାରୀ ମିଲ୍କ ଫିଲିମ ଦେଖାବାକୁ ଆସିଛୁ ପପ୍ କର୍ଣ୍ଣ ଆଉ ହଁ ଫିଲିମ ଦେଖିବାକୁ ଆସିଛୁ ପପ୍ କର୍ଣ୍ଣ ଆଉ ପାଣି ବୋତଲ ନେଇକି ଆସିବ ହଉ ଆଡଜେଷ୍ଟ କରିଦବା ଆଉ ମୁଁ ନହେଲେ ନେଇ କି ଯାଉଛି ଆଗରେ ହଉ ମୁଁ ଟିକେଟ୍ଟା ଆଗରେ କରି ଦେଉଛି ଆସ

ଖିଆପିଆ ଏଇଠି ପଖାଳ ଭାତ ଆଳୁ ଭଜା ଖାଇକି ଆସିଲୁ ଗରିବ ଘର କଥା କ'ଣ କରିବା ତୁମେ କ'ଣ ଖାଇଛ ତୁମର ତ ଭାଇ ବଡ଼ ଲୋକ ଘର କଥା ତୁମେ ଚିକେନ ମଟନ୍ ଖାଇଥିବ ଆଉ ହୁଁ ହୁଁ ହୁଁ ଆଉ ବ ଆଉ ବଡ଼ ଲୋକ ତୁମେ ନୁହଁ ଆଉ କ'ଣ ମୁଁ ମୁଁ ପଖାଳ ଭାତ ଆଳୁ ଭଜା ଖାଉଛି ପୋଡ଼ା ଆଳୁ ପୋଡ଼ା ଚଟଣୀ ହଁ ଆଉ କିଛି ଅଛି ମୁଭିସ୍ କିଛି ହେବନି ଟାଇମ୍ ଅଛି ଟାଇମ୍ ଆହୁରି ଦୁଇ ଘଣ୍ଟା ରହିଲାଣି ଟାଇମ୍ ହୋଇନି ହୁଁ ହୁଁ ମୁଭିଟା ବଢ଼ିଆ ହୋଇଛି ଏ କାନ୍ଦ ଲାଗିଲା ମୋତେ ଜୋରରେ ହଁ ସେ ହିରୋଇନ୍ ମରି ଗଲା ହଁ ହଁ ସେ ବି ସେହି ହିରୋଇନ୍କୁ ହଁ ସେହି ସେହି ହିରୋଇନ୍ କ'ଣ କହିଲା କହିଲାନି ଯେ ଯେ ଯେତେବେଳେଠୁ ନିଜ ଲୋକ ଆସିବ ମୁଁ ଫୁଲ ହୋଇ ବର ପଡ଼ିବି ତା ଉପରେ ହୁଁ ବହୁତ ଇମୋସନାଲ୍ ଏ ଆଉ ବି ଆଉ ବି ଭଲ ଅଛି ସିନେମା ହଲ୍ ସୁଚିତ୍ରା ସୁଚିତ୍ରା କ'ଣ ପାଇଁ ଆସିବା ଓ ହ ତୁମେ ଆସିବ ଆମେ ଅଲଗା ବଡ଼ ବଡ଼ ଫିଲିମ ହଲ୍ ଯିବୁ ଆଉ ଭଲ ଲାଗୁନି ହଁ ଆଉ ତୁମ ଭଉଣୀକୁ ନେଇକି ଆସିବ ଯିଏ କହୁଥିଲା ବାଦାମ ନେଇକି ଯିବାକୁ ଆଉ ଘରେ ବାପା ବୋଉଙ୍କ ଦେହ କେମିତି ଅଛି ଓହ ଖାଲି ଟିକେ ମୋଡ଼ା ମୋଡ଼ି କରିକି ଆସିଲନି ଆଉ ସେମିତି ପଳେଇ ଆଇଲେ ଫିଲିମ ଦେଖିବାକୁ ଖାଲି ତ ଫିଲିମ ଦେଖିବି ମୁଁ ପଇସା ଦିଅ ମୁଁ ଫିଲିମ ଦେଖିବି ଓହ ହଁ ବାଏ